ଆମ ଘର ରଣପୁର ରଣପୁରଠାରୁ ରାଜସୁନାଖେଳା ରାସ୍ତା ବହୁତ ଖରାପ ହୋଇଥାଏ ସେହି ରାସ୍ତାରେ ଲୋକମାନେ ଯିବାଆସିବା କରିବାପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି ବର୍ଷାଦିନେ କାଦୁଅ ପାଣି ଜମି ରହିଥାଏ ରାସ୍ତାର ଅବସ୍ଥା ବହୁତ ଖରାପ ଚାଲିକି ଯିବାଆସିବା କରିବାପାଇଁ ବହୁତ ଅସୁବିଧା ହୋଇଥାଏ ସେହି ରାସ୍ତାରେ ଗୋଟିଏ ବସ ଯିବାଆସିବା କରେ ସେହି ବସରେ ବହୁତ୍ ଲୋକ ଯିବାପାଇଁ ଅପେକ୍ଷା କରିଥାଆନ୍ତି ସେ ବସରେ ଅଧିକ ଲୋକ ଯିବାରୁ ସେ ରାସ୍ତାରେ ଏକ୍ସିଡେଣ୍ଟ ହେବାର ସମ୍ମୁଖୀନ ବା ସମ୍ମୁଖୀନ ହୋଇଥାଏ ସେହି ରାସ୍ତାଟିକୁ ମରାମତି କରାଗଲେ ଆମେ ବହୁତ ଉପକୃତ ହେବୁ